ଆମେ ଘରେ ଗାଈ ଏବଂ ଛେଳି ରଖିଥାଉ ସେମାନଙ୍କୁ ଆମେ ସବୁ ଖାଇବାକୁ ଗାଈମାନଙ୍କୁ ଗାଈମାନଙ୍କୁ ତ ଆମେ ବାହାରକୁ ଛାଡ଼ିଦେଇଥାଉ ଘାସ ଏବଂ କୁଟା ଖାଇବା ପାଇଁ ଏବଂ ଘରକୁ ଆସିଲେ ଆମେ ତାଙ୍କୁ ତୋରାଣି ଦେଇଥାଉ ଛେଳିମାନ ତାଙ୍କୁ ଘରେ କିଛି ଦେଇନଥାଉ ସେମାନଙ୍କୁ ବା ସେମାନଙ୍କୁ ବାହାରେ ଛାଡ଼ିଦେଇଥାଉ ସେମାନେ ଯାହା ଖାଇକି ଆସିଥାନ୍ତି ପ୍ରସବ ଟାଇମ୍ ହୁଏ ପ୍ରସବ ସମୟ ହୋଇଆସି ଆମେ ତାଙ୍କର ଟିକେ ଅଧିକ ଯତ୍ନ ନେଇଥାଉ ଯେପରି ତାଙ୍କୁ ଗରମ ତୋରାଣି ଦେବା ଏବଂ ତାଙ୍କୁ ଯଦି ପୂର୍ବରୁ କିଛି ଅମା ଅଝଟ ହେଲେ ତାଙ୍କୁ ବାଡ଼ାଉଥାଉ ପ୍ରସବ ସମୟରେ ତାଙ୍କୁ ବାଡ଼ାଇ ନଥାଉ କାରଣ ତାଙ୍କ ଦେହରେ ମଧ୍ୟ ଏକ ଶାବକ ଜନ୍ମ ନେଉଛି ତାହା ଶାବକଟି ଆସିବା ଦୁନିଆକୁ ଆସିବା ପାଇଁ ଆମେ ତାକୁ ଯେପରି ସ୍ୱାସ୍ଥ୍ୟକର ରହିବ ସ୍ୱାସ୍ଥ୍ୟକର ଖାଦ୍ୟପେୟ ମଧ୍ୟ ଦେଇଥାଉ ଯେପରି ମଣିଷ ଛୁଆମାନଙ୍କୁ ଆମେ ଯତ୍ନ ନେଇଥାଉ ଛୁଆଟିର ସ୍ୱାସ୍ଥ୍ୟ ପୂର୍ଣ୍ଣ ହେବ ବୋଲି ସେପରି ଗାଈ ଏବଂ ପଶୁମାନଙ୍କର ମଧ୍ୟ ଆମେ ସେହିପରି ଯତ୍ନ ନେବା ଉଚିତ୍